ସମ୍ବାଦ ଯେମିତିକା ନ୍ୟୁଜ୍ ପେପର୍ ହଉ କିମ୍ବା ଅନ୍ଲାଇନ୍ରେ ହଉ ସମ୍ବାଦ ବାହାରେ ଯେମିତିକା ଆମର ଦେଶ ଏବଂ ବଜାର ବଜାର ଏମିତି ଇତ୍ୟାଦି ଜାଗାରେ ନ୍ୟୁଜ୍ ପେପର୍ ସମ୍ବାଦ ସମ୍ବାଦ ବାହାରେ ଏମିତିକା କହିବାକୁ ଦିନ ଆମ ଗାଁ ଗାଁ ଗହଳି ଯେଉଁ ଜାଗାରେ ସମ୍ବାଦ ଏବଂ ଗାଁ ଘଟଣା ହେଇଥିବାରୁ ନ୍ୟୁଜ୍ଟି ବାହାରେ ଏମିତିକା ଆମର ଗାଁ ଗହଳି ଇତ୍ୟାଦି ଜାଗାରେ ବାହାରିବା ଆବଶ୍ୟକ କହିବା କଥା ହେଉଛି କି ସହର ଏବଂ ସହର ସହର ଏବଂ ଯେ କୌଣସି ଗୋଟେ ଜାଗା ହଉ ପେପର୍ରେ ଆସୁଛି ମୁଁ ଚାହେଁ ଯେମିତି ଗାଁ ଗହଳି ଇତ୍ୟାଦି ଜାଗାରୁ ଆସୁ ଯେମିତି ଆମ ଗାଁ ଲୋକେ ଯେମିତି ପେପର୍ କିମ୍ବା ଅନ୍ଲାଇନ୍ରୁ ନ୍ୟୁଜ୍ ଦେଖି ପାରି ପାରନ୍ତୁ